ହଁ ମୁଁ କଳାକୃତିରେ କୌଣସି ପ୍ରତିଯୋଗିତା କିମ୍ବା ପ୍ରଦର୍ଶନୀର ଉପସ୍ଥାପନା କରିଛି ମୁଁ ପ୍ରଥମେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲି ସେଥିରେ ମୁଁ ଏକ ସୁନ୍ଦର ଗାଁର ଏକ ଚିତ୍ରଟିଏ କରିଥିଲି ଯେଉଁଥିରେ କି ପାହାଡ଼ ଥିଲା ନଦୀ ବୋହୁଥିଲା ଗଛ ଘର ଥିଲା ଓ ଛୋଟ ଛୋଟ ଛୁଆମାନେ ବାହାରେ ଘର ଦାଣ୍ଡରେ ଖେଳୁଥିଲେ ଓ ତାହା ଓ ସୂର୍ଯ୍ୟ ଥିଲା ପକ୍ଷୀମାନେ ଉଡ଼ୁଥିଲେ ସେ ସେହି ଚିତ୍ରଟିକୁ ମୁଁ କରି ମୁଁ ପ୍ରଥମ ସ୍ଥାନ ଗ୍ରହଣ କରିଥିଲି ତାହାପରେ ମୁଁ ଏକ ନାଚ ପ୍ରତିଯୋଗିତାରେ ଭାଗ ନେଇଥିଲି ସେଥିରେ ମଧ୍ୟ ମୁଁ ଏକ ସୁନ୍ଦର ଜଗନ୍ନାଥଙ୍କ ଭଜନରେ ଓଡ଼ିଶୀ ନୃତ୍ୟ କରି ମୁଁ କରିଥିଲି ଓ ମୋର ସେହି ନୃତ୍ୟଟି ସେହି ନୃତ୍ୟଟି ମୋ ଶିକ୍ଷକମାନଙ୍କୁ ବହୁତ ପସନ୍ଦ ଲାଗିଥିଲା ତେଣୁ ମୁଁ ସେଥିପାଇଁ ମୁଁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି ଓ ସେହି ସ୍ଥାନଗୁଡ଼ିକ ଅଧିକାର କରି ମୁଁ ମୋ ନିଜକୁ ଗର୍ବ ଅନୁଭବ କରୁଥିଲି